ମୋତେ ଯାତ୍ରା କରିବା ପାଇଁ ବେଶୀ ଭଲଲାଗେ ମନ୍ଦିରକୁ ଯିବାକୁ ମନ୍ଦିରକୁ ଗଲେ ମନରେ ଗୋଟିଏ ଶାନ୍ତି ମିଳିଥାଏ ଆଉ ଘରର ସବୁ ଟେନ୍ସନ ନିଜର ସବୁ ଚିନ୍ତା ଦୂର ହୋଇଯାଏ ଭଗବାନଙ୍କ ପାଖରେ ଆମେ ତ ଜନ୍ମ ଭଗବାନ ଭଗବାନଙ୍କ ପାଖରେ ପ୍ରାର୍ଥନା କଲେ ନିଜକୁ ବହୁତ ଖୁସି ମିଳେ ଆଉ ମନ୍ଦିର ଯିବା ଦୀପ ଜାଳିବା ଠାକୁରଙ୍କ ପାଖରେ ନିଜର ଦୁଃଖ ଜଣାଇବା ଆଉ ବିଭିନ୍ନ ପ୍ରକାର ମନ୍ଦିରରେ ଯେଉଁ ବିଭିନ୍ନ ପ୍ରକାର ମୂର୍ତ୍ତି ଥାଏ ସେସବୁ କାରୁକାର୍ଯ୍ୟକୁ ଦେଖିବା ପାଇଁ ବହୁତ ଭଲ ଲାଗେ ଆଉ ବେଶୀ ମୁଁ ଯାଏ ଆମର ପୁରୀ ମନ୍ଦିର ସେଇଠି ମୋତେ ବହୁତ ଭଲ ଲାଗେ ଯିବା ପାଇଁ ଆଉ ପୁରୀରେ ଜଗନ୍ନାଥଙ୍କୁ ଦେଖିଲା ପରେ ନିଜର ସବୁ ଦୁଃଖକୁ ମଣିଷ ଭୁଲିଯାଏ